ଆମ ରାଜ୍ୟ ଓଡ଼ିଶା ଏହି ରାଜ୍ୟର ଏକ କ୍ଷୁଦ୍ର ଜିଲ୍ଲା ହେଉଛି ମାଲକାନଗିରି ଆମ ରାଜ୍ୟ ଓଡ଼ିଶାରେ ବର୍ତ୍ତମାନ ଅଧିକାଂଶ ଶାସନ ବିଜେଡ଼ିର ଏବଂ ଏହି ବିଜେଡ଼ିର ମୁଖ୍ୟ ହେଉଛି ନବୀନ ପଟ୍ଟନାୟକ ଆମ ଜିଲ୍ଲା ମାଲକାନଗିରି ଏହି ଜିଲ୍ଲାରେ ଯେହେତୁ ଅଧିକାଂଶ ଶାସନ ବିଜେଡ଼ିଙ୍କର ସେଥିଯୋଗୁଁ ଆମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାରେ ବହୁତ ଉନ୍ନତି ହେଇଛି ଆମ ଜିଲ୍ଲା ମାଲକାନଗିରି ଏହି ଜିଲ୍ଲା ଡେଭ୍ଲପ୍ ଏତେ ନଥିଲା ବି ଜେ ଡ଼ି ସରକାର ଆସି ଆମ ଏହି ଜିଲ୍ଲା ମାଲକାନଗିରିକୁ ବହୁତ ଡେଭ୍ଲପ୍ କରିଛନ୍ତି ଏଠାରେ ପ୍ରତ୍ୟେକ ଗାଁରେ ବର୍ତ୍ତମାନ ସ୍କୁଲ ଅଛି ପ୍ରତ୍ୟେକ ଗାଁରେ ବର୍ତ୍ତମାନ ମେଡ଼ିକାଲ ଯୋଗାଯୋଗ ପାଇଁ ଆମ୍ବୁଲାନ୍ସ ଇତ୍ୟାଦି ସବୁ ଯାନବାହାନ ଯୋଜନା ହୋଇଛି ବି ଜେ ଡ଼ି ସରକାର ଆମ ଭାରତରେ ଭାରତର ଏହି ଦେଶ ରାଜ୍ୟରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ଶାସକ କାହିଁକି ନା ବି ଜେ ଡ଼ି ଆମ ମାଲକାନଗିରିର ପ୍ରତ୍ୟେକ ଗାଁର ସଡ଼କ ରାସ୍ତା ଏବଂ ପ୍ରତ୍ୟେକଙ୍କ ପ୍ରତ୍ୟେକ ଲୋକମାନଙ୍କ ପାଇଁ ଏକ ସୁଯୋଗ ଏକ ବାସସ୍ଥାନ ପକ୍କା ଘର ଏହା ଯୋଗୁଁ କାର୍ଯ୍ୟ କରୁଛନ୍ତି ଏବଂ ପ୍ରତ୍ୟେକ ଲୋକ ଲୋକଙ୍କୁ ଏହି ଯେଉଁ ବାସଘର ବାସଭବନ ଦେଇଛନ୍ତି ଏଥିଯୋଗୁଁ ବିଜେଡ଼ିକୁ ସମସ୍ତେ ପସନ୍ଦ କରନ୍ତି ବା ସେହି ଶାସନକୁ ସମସ୍ତେ ଗୁରୁତ୍ୱପୂର୍ଣ୍ଣ ଦେଇଥାନ୍ତି ବି ଜେ ଡ଼ି ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବହୁତ ଭଲ ଶାସକ